ମୁଁ ଏକ ରିସେଣ୍ଟ୍ ସେଣ୍ଟର୍ରେ ଚାକିରି କରିଛି ମୁଁ ଚାହୁଁଛି ଯେ ଅନ୍ୟମାନଙ୍କ ସୁବିଧା ସୁଯୋଗ କିପରି ହୋଇପାରିବ ଆଉ ଆମ ଦେଶ ଯେତେ ଆଗକୁ ହେଉଛି ଆହୁରି ଆଗକୁ ଯିବ ଇତିହାସରେ ଯେଉଁଗୁଡ଼ିକ ଗୁପ୍ତ ହୋଇ ରହିଅଛି ମୁଁ ସେହି ଜିନିଷଗୁଡ଼ିକୁ ଲୋକଲୋଚନକୁ ଆଣିବାକୁ ଚାହୁଁଛି ଏହା ମୋର ହେଉଛି ଗୋଟିଏ ଲକ୍ଷ୍ୟ ଏ ଲକ୍ଷ୍ୟରେ ମଧ୍ୟ ମୁଁ ହିଁ ଆଗକୁ ଯିବି